ସାଧାରଣତଃ ଆମେ ଘରେ ଘରେ ଗାଈ ଚାଷ କରିଥାଉ ଗାଈ ଛେଳି ମେଣ୍ଢା କୁକୁଡ଼ା ଆଦି ଅଧିକ କ୍ଷୀର ପାଇବା ପାଇଁ ଆମେ ଗାଈକୁ ଘାସ ଏବଂ ଦାନା ଦେଇଥାଉ କୁକୁଡ଼ା ଚାଷ ପାଇଁ ଆମେ ଅଣ୍ଡା ପାଇଁ କୁକୁଡ଼ା ଚାଷ କରିଥାଉ କୁକୁଡ଼ାକୁ ଦାନା

ମାଂସ ପାଇଁ ଆମେ ଛେଳି ଚାଷ କରିଥାଉ ଛେଳି ଚାଷ ପାଇଁ ଆମେ ଛେଳିକୁ ଘାସ ଏବଂ ଦାନା ଦେଇଥାଉ ଅଧିକ କ୍ଷୀର ପାଇବା ପାଇଁ ଆମେ ଗାଈକୁ ନଡ଼ିଆ ପିରୁଆ ସବୁଜ ଘାସ ଏବଂ ଦାନା ଦେଉ